ଦେଖନ୍ତୁ ଆଜିକାଲି ତ ହେଉଛି ଆଧୁନିକ ଯୁଗ ବିଭିନ୍ନ ପ୍ରକାର ଟି ଭି ଚ୍ୟାନେଲ୍ ବିଭିନ୍ନ ପ୍ରକାର ସୋ କରୁଛି ବିଭିନ୍ନ ପ୍ରକାର ୟୁଟ୍ୟୁବ୍ ଚ୍ୟାନେଲ୍ ବିଭିନ୍ନ ପ୍ରକାର ଭିଡ଼ିଓ କରୁଛନ୍ତି ଆଧୁନିକ ଗୀତ ବି ରହୁଛି ନାଚର ସୋ ବି ରହୁଛି ଏବେ ଆମର ଦେଖିବା ଗୋଟେ ଜଗନ୍ନାଥଙ୍କ ଭଜନ ଜଣାଣ ଟି ଭି ସୋରେ ଆସୁଛି ଯେଉଁଟାକି ଆମର ପ୍ରାର୍ଥନା ଚ୍ୟାନେଲ୍ ବିଭିନ୍ନ ଗୀତ ବିଭିନ୍ନ ନାଚ ଆମର ବିଭିନ୍ନ ଡ୍ୟାନ୍ସ ସବୁ ହେଉଛି ତରଙ୍ଗ ଚ୍ୟାନେଲରେ ବି ଆସୁଛି ଗୃହିଣୀମାନଙ୍କ ପାଇଁ ପ୍ରୋଗ୍ରାମ୍ ଯେଉଁଥିରେକି ସାଧାରଣ ବୋହୁମାନେ ବାହାରକୁ ବାହାରେ ପାରମ୍ପରିକ ନୃତ୍ୟ ଜଗା ଆମର ହେଲେ ବଡ଼ ଦେବତା ଜଗାଙ୍କ ଭଜନ ଜଣାଣରେ ବି ନାଚ ନାଚୁଛନ୍ତି ସେଥିରେ ବି ତାଙ୍କୁ ଖୁସି ହେଉଛି ଦର୍ଶକମାନଙ୍କୁ ବି ଖୁସି ହେଉଛି ୟୁଟ୍ୟୁବ୍ ଚ୍ୟାନେଲରେ ବି ଛୋଟ ଛୋଟ ପିଲାଙ୍କର ଆସୁଛି ଦେଖୁଛୁ ଛୋଟ ଛୋଟ ସଟ ଭିଡ଼ିଓ କରୁଛନ୍ତି କିଭଳି ଭାବରେ ସେ ଜଗନ୍ନାଥଙ୍କୁ ନାଚ ମାଧ୍ୟମରେ ଦୁଃଖ ମାଧ୍ୟମରେ ଭଜନ ଜଣାଉଛନ୍ତି ଦୁଃଖ ଜଣାଉଛନ୍ତି ତାକୁ ବି ଆମେ ଦେଖୁଛୁ ବହୁତ ଖୁସି ଲାଗୁଛି ଯେ ଆମ ଓଡ଼ିଶାରେ ପାରମ୍ପରିକ ଭାବରେ ବି ନାଚରେ ହଉ ଗୀତରେ ହଉ ୟୁଟ୍ୟୁବ୍ ମାଧ୍ୟମରେ ହଉ ଟି ଭି ସୋରେ ହଉ କି ଷ୍ଟେଜ୍ ମାଧ୍ୟମରେ ବି ହଉ ନାଚ ଗୀତ ଚାଲିଛି ଓଡ଼ିଆର ପାରମ୍ପରିକ ବି ଅଳ୍ପ ହଉ ବହୁତ ହଉ ଆମର ବଜାୟ ରହିଛି ବିଭିନ୍ନ ପ୍ରକାର ୟୁଟ୍ୟୁବର୍ ଅଛନ୍ତି କ'ଣ କହିବି ବିଭିନ୍ନ ପ୍ରକାର ବି ଚ୍ୟାନେଲ୍ ଆସୁଛି ତରଙ୍ଗରେ ବି ଆସୁଛି ପ୍ରାର୍ଥନା ଚ୍ୟାନେଲରେ ବି ଆସୁଛି ଜଗନ୍ନାଥଙ୍କର ନାଚ ଗୀତ ବି ଭଜନ ସମାରୋହ ବି ବହୁତ ସମୟ ଆମେ ବସିକିରି ସନ୍ଧ୍ୟା ସମୟରେ ଦେଖୁଛୁ